ଆମ ଭାଷା ହୋଇଛି ଓଡ଼ିଆ ଆମେ ସାଧାରଣତ ଓଡ଼ିଆ ଭାଷାରେ କଥା କହି କହିଥା ଥାଉ ଆମ ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ସବୁ ଭାଷା ସହଜ ଓ ସୁନ୍ଦର ମଧ୍ୟ ବହୁତ ସମୟ ସହଜରେ ଓଡ଼ିଆ ଭାଷା ସମସ୍ତଙ୍କୁ ଥାଏ ଓଡ଼ିଆ ଭାଷାରେ ଅନେକ କଣ୍ଠବା କଣ୍ଠ ବା ଏବଂ ରୁଣ୍ଡି ଅଛି ଯେପରିକି ଛୁରୀ ତମ ଅଣ୍ଟି କାଟେ ଏ ଘର ମାଉସୀ ସେ ଘର ପିଉସିି ତା ତା ହାତରେ ସୁନା ଭେଣ୍ଡି ଏତିକି ଏମିତି ଅନେକ ରୂଢ଼ି ମଧ୍ୟ ଲୋକମାନେ କଥା କହିବା ସମୟରେ ବ୍ୟବହାର କରିଥାନ୍ତି